ମୁଁ ଆମ ଘରେ ଖାଇବା ପାଇଁ ଇଟିଲି ଦୋଷା ପିଠା ପିଠାପଣା ଆଦି ରୋଷେଇ କରିଥାଏ ସେଇ ଗୁଡ଼ିକ ହେଲେ ଏଣ୍ଡୁରି ପିଠା କାକରା ପିଠା ମଣ୍ଡା ପିଠା ଆରିସା ପିଠା ଇତ୍ୟାଦି ଇଟିଲି ବନାଇବାର ରେସିପି ହେଉଛି ମୁଁ ସୁଜି ଇଟିଲି ବନାଇବା ପାଇଁ ପସନ୍ଦ କରେ ସୁଜି ଇଟିଲି ସହିତ ମୁଁ ନଡ଼ିଆ ଚଟଣି ଏବଂ ବାଦାମ ଚଟଣି ବନାଇ ଥାଏ ଏବଂ ତା ସହିତ ସାମ୍ବର ମଧ୍ୟ ବନାଇ ଥାଏ ସୁଜିକୁ ପାଣିରେ ଭିଦେଇ ତାକୁ ଭଲ ଭାବରେ ଫୁଲିବାକୁ ଦିଏ ଏବଂ ସେଥିରେ ଲୁଣ ମିଶାଇ ଥାଏ ଗୋଲମରୀଚ ଗୁଣ୍ଡରୁ ଅଳ୍ପ ମଧ୍ୟ ପକାଇଥାଏ ଏବଂ ତାପରେ ତାହା ଫୁଲ ଫୁଲି ସାରିଲା ପରେ ତାକୁ ମୁଁ ଇଟିଲି ଛାଞ୍ଚରେ ରଖି ତାକୁ ଗରମ କରିଥାଏ ଏବଂ ଇଟିଲିଟି ପ୍ରସ୍ତୁତ ହେଇ ସାରିଲା ପରେ ମୁଁ ତାକୁ ବାହାର କରିଥାଏ ଏବଂ ନଡ଼ିଆକୁ ଗ୍ରାଇଣ୍ଡିଂ କରି ତାକୁ ଆମର ଯେଉଁ ରହୁଛି ତେଜପତ୍ର ଏବଂ ଭେରଶୁଙ୍ଗା ପତ୍ରରେ ସୋରିଷ ପକାଇ ତାକୁ ଫୁଟାଇ ସେହି ବାଦାମ ଚଟଣି ଏବଂ ନଡ଼ିଆ ଚଟଣିକୁ ପ୍ରସ୍ତୁତ କରୁ ଏବଂ ଖାଇଥାଉ